ଆମେ ହେଉଛୁଁ ହିନ୍ଦୁ ଧର୍ମ ଆମର୍ ପୂର୍ବପୁରୁଷ ଯେତେବେଲେ କି ଆମେମାନେ ଜନମ୍ ଜାତ୍ ବି ନେଇ ହେଇଥାଇ ସେତେବେଲେ ଆୟୁର୍ବେଦିକ୍ ବିଷୟ ନ ସବୁ କିଛି କହୁଥିଲେ କରୁଥିଲେ ଏବେ ସବୁ ଡ଼କ୍ଟର୍ମାନେ ହେଲା ଆୟୁର୍ବେଦିକ୍ ବନ୍ଦ୍ କରିଦେଉଛନ୍ ତା'ର୍ପରେ କମି କମି ବି ଆସୁଛେ ବଲ ଇ ମାନେ ଯେତେବେଲେ ଥିଲେ କେନ୍ ଛୁଆ ଗୁଟେକେ ଝାଡ଼ା ହେଉଥିଲା ବେଲେ ଆୟୁର୍ବେଦିକ୍ ଔଷଧ୍ ମାନ୍ ଦେଉଥିଲେ ଜର୍ ଆନୁଥିଲା ବେଲେ ଗଙ୍ଗଶିଉଲି ପତର୍ ବାଟିକରି ପିଉଥିଲେ ସର୍ଦ୍ଦି ଖାସି ମାନ୍ ହୋଉଥିଲା ବେଲେ ତୁଲ୍ସି ପତର୍ କି ମହୁ ଘି'ନେ କଡ଼ କଡ଼ କି ଦେଉଥିଲେ ଏନ୍ତା ସବୁ ହେଉଥିଲା ଏବେ ସେସବୁ ଜିନିଷ୍ ନାଇନ ଏବେ ଧୀରେ ଧୀରେ କମି କମି ଅସୁଛେ ତା'ର୍ପରେ ଆମେ ଘରେ ଯେନ୍ ଖାନାପିନା ବି ବଲ ସବୁ କେମିକାଲ୍ ମିଶା ହେଗଲାନ ପ୍ରାଣାୟାମ୍ ବ୍ୟାୟାମ୍ ଟିକେ ଟିକେ କର୍ବାର୍ କଥା ପ୍ରାଣାୟମ୍ ଯେତେବେଲେ କରୁଛୁଁ ରାମଦେବ୍ ବାବା ତ ଶିଖଉଛନ୍ ସବୁ ଦେଖିକିନା ଟିକେ ଟିକେ କରବାର୍ କଥା ଆୟୁର୍ବେଦିକ୍ ଔଷଧ୍କେ ଶିଖିକିନା ଇ'ଟା କର୍ବାର୍ କଥା